ଆମ ନୟାଗଡ଼ ଜିଲ୍ଲାରେ ସ୍ଥାନୀୟ ଗ୍ରାମାଞ୍ଚଳ ମାନଙ୍କରେ ଶିକ୍ଷା ବ୍ୟବସ୍ଥା ଏବେ ବହୁତ ଉନ୍ନତି କାରିଗଲାଣି ଶିକ୍ଷାର ବ୍ୟବସ୍ଥା ଆଗ ଅପେକ୍ଷା ବହୁତ ଅଧିକ ଅଭିବୃଦ୍ଧି ଘଟିଛି ଏହି ଶିକ୍ଷା ବ୍ୟବସ୍ଥା ଘଟିବାରେ ବର୍ତ୍ତମାନ ସରକାରଙ୍କର ସାହାଯ୍ୟ ସହଯୋଗରେ ବର୍ତ୍ତମାନ ପିଲାମାନେ ବୈଷୟିକ ଶିକ୍ଷା ଗ୍ରହଣ କରିପାରୁଛନ୍ତି ଯଥା ନୟାଗଡ଼ ଜିଲ୍ଲାରେ ଦୁଇ ତିନୋଟି ଆଇଟିଆଇ କଲେଜ ଡିପ୍ଲୋମା କଲେଜ ଏଗୁଡ଼ିକ ପ୍ରସ୍ତୁତ ହେଇପାରିଛି ଏବଂ ଯେଉଁମାନେ ବିଏ ପାଠ ପଢ଼ୁଛନ୍ତି ସେମାନେ ତାପରେ ବିଇଡ଼ି କରିପାଇଁ ହେଉ କିମ୍ବା ସିଟି କରିବାପାଇଁ ହେଉ ସେଥିପାଇଁ ମଧ୍ୟ ଅନେକ ଗୁଡ଼ିଏ ଶିକ୍ଷାନୁଷ୍ଠାନ ଗଠନ ହୋଇଛି ଶିକ୍ଷାର ବିକାଶ ହେଉଛି ହେଲେ କୌଣସି ଚାକିରିର ସୁବିଧା ହୋଇପାରୁନାହିଁ ତେଣୁ ବେକାର ସମସ୍ୟା ବହୁତ ବଢ଼ିଯାଉଛି ଯାହାଫଳରେ ଏବେ ନୟାଗଡ଼ ଜିଲ୍ଲାରେ କୌଣସି କଳକାରଖାନା ବା ଶିଳ୍ପର ବିକାଶ ନଥିବାରୁ ବେକାର ସମସ୍ୟା ବହୁତ ଦେଖାଯାଉଛି ଶିକ୍ଷା ହେଉଛି କିନ୍ତୁ ଶିକ୍ଷାର ଅଭିବୃଦ୍ଧି ଟା କମ ହୋଇଯାଉଛି